ଓଡ଼ିଶାରେ ମୁଖ୍ୟ ସ୍ୱାସ୍ଥ୍ୟ ଚିନ୍ତା ଗୁଡ଼ିକ ରାଜ୍ୟ ବହୁତ ପ୍ରଣାଳୀରେ ସମାଧାନ କରୁଛି ଯେମିତିକି ଆମର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ହଉ ଅନମୋଲ୍ ଯୋଜନା ଆଶାକର୍ମୀ ଏନ୍ ଏମ୍ କମ୍ୟୁନିଟି ହେଲ୍ଥ ଅଫିସର୍ ଏମାନଙ୍କ ଦ୍ୱାରା ବି ଆମର ସ୍ୱାସ୍ଥ୍ୟର ପ୍ରମୁଖ ଅସୁବିଧା ଯାକ ସମାଧାନ ହେଇପାରୁଛି ଆଉ ଏହା ସହିତ ଲୋକମାନଙ୍କୁ ବହୁତ ପ୍ରକାର ସୁବିଧା ମିଳିପାରୁଛି ଯେମିତିକି ସେମାନେ ତାଙ୍କ ସ୍ୱାସ୍ଥ୍ୟକୁ ସମାଧାନ କରିବା ପାଇଁ ଯେମିତିକି ଆମର ଯୋଜନା ଯାକ ସେମାନଙ୍କୁ ବହୁତ ସାହାଯ୍ୟ କରୁଛି କୌଣସି ବି ଦେହ ଖରାପ ହେଲେ ସେମାନେ ବିନା ମୂଲ୍ୟରେ ବି ଚିକିତ୍ସା ପ୍ରାପ୍ତ କରିପାରୁଛନ୍ତି ଏହା ସହିତ ତାଙ୍କର ଯାହା ବିି ମନ୍ଥଲି ଚେକଅପ୍ ଥାଏ ତାହା ବି ହେଇପାରୁଛି ଯେମିତିକି ଆମର ସ୍ୱାସ୍ଥ୍ୟ ସେବା ଯୋଜନା ଅନମୋଲ୍ ଯୋଜନା ଆଶାକର୍ମୀ ସ୍ୱାସ୍ଥ୍ୟକର୍ମୀ ସମସ୍ତେ ମିଶିକି ଗାଁ ଗହଳି ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦେଇପାରୁଛନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି ଆଉ କୌଣସି ଦେହ ଖରାପ ହେଲେ ସେମାନେ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିକି ସେମାନଙ୍କର ଅସୁବିଧା ଜଣାଉଛନ୍ତି ଯାହାଦ୍ୱାରା କିି ଡକ୍ଟର ମଧ୍ୟ ସେମାନଙ୍କୁ ବିନା ମୂଲ୍ୟରେ ପରୀକ୍ଷା କରୁଛନ୍ତି ସେଥିପାଇଁ ସେମାନଙ୍କୁ ଔଷଧ ମଧ୍ୟ ଦଉଛନ୍ତି ଯାହାକି ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟ ଚିନ୍ତା ଗୁଡ଼ିକୁ ସମାଧାନ କରୁଅଛି ଓଡ଼ିଶା ସରକାର ମଧ୍ୟ ଏହା ପାଇଁ ବହୁତ ପ୍ରକାର ଚିନ୍ତା କରୁଛନ୍ତି ଯେମିତିକି ସେମାନେ ବହୁତ ଯୋଜନା ବାହାର କରୁଛନ୍ତି ଯାହାକି ଲୋକମାନଙ୍କ ପାଇଁ ବହୁତ ଆବଶ୍ୟକୀୟ କୌଣସି ବି ଅସୁବିଧା ହେଲେ ସେମାନଙ୍କୁ କେବେ ବି ଅସୁବିଧା ସମ୍ମୁଖୀନ ହବାକୁ ପଡ଼ୁନାହିଁ ବହୁତ ମାଗଣା ଔଷଧ ଦିଆଯାଉଛି ଯାହାଦ୍ୱାରା କିି ସେମାନେ ପଇସା ନଥିଲେ ମଧ୍ୟ ସେ ଚିକିତ୍ସା ହେଇପାରୁଛନ୍ତି କୌଣସି ଦେହ ଖରାପ ଥିଲେ ମଧ୍ୟ ସେମାନଙ୍କୁ ଆଉ ଦୂର ଜାଗାକୁ ଯିବାକୁ ପଡ଼ୁନି ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି ଯାହାକି ଅସୁବିଧା ଭୋଗ କରୁଥିବା ଲୋକମାନଙ୍କୁ ବହୁତ ଭାବରେ ସାହାଯ୍ୟ କରୁଛି ଲୋକମାନେ ଦୂର ବାଟ ହେଲେ ହସ୍ପିଟାଲ୍କୁ ଆସିପାରୁ ନାହାନ୍ତି ସେଥିପାଇଁ ସେମାନେ ସ୍ୱାସ୍ଥ୍ୟ ସମ୍ମୁଖୀନ ହଉଛନ୍ତି ବିଭିନ୍ନ ଅସୁବିଧାରେ ବହୁତ ଲୋକ ଜୀବନ ମଧ୍ୟ ହାରୁଛନ୍ତି ଏମିତି ଅସୁବିଧା ହବାରୁ ସେଥିଲାଗି ଆଜିକାଲି ବହୁତ ଗୁଡ଼େ ସ୍ୱାସ୍ଥ୍ୟ ସେବା ବାହାରିଛି ଯାହାକି ଲୋକଙ୍କ ପାଇଁ ବହୁତ ଆବଶ୍ୟକୀୟ ଦରକାର ହେଇ ପଡ଼ୁଛି ଏସବୁ ସେବା ଦ୍ୱାରା ସେମାନେ ଯେକୌଣସି ଅସୁବିଧା ହେଲେ ମଧ୍ୟ ତାଙ୍କୁ ଏତେ କିଛି ହଇରାଣ ହବାକୁ ପଡ଼ୁନି ଆଉ ସେମାନେ ସୁବିଧାରେ ମଧ୍ୟ ଚିକିତ୍ସା ପ୍ରାପ୍ତ କରିପାରୁଛନ୍ତି ଆଉ ଏସବୁ ସୁବିଧା ପାଇଁ ସେମାନେ ଯେକୌଣସି ବଡ଼ ବଡ଼ ରୋଗରୁ ମଧ୍ୟ ବଞ୍ଚିଯାଉଛନ୍ତି